ହ୍ୟାଲୋ ଆପଣ କିଏ କହୁଛନ୍ତି ବିନୋଦ ଭାଇନା ଆମେ ଯେଉଁ ଗାଡ଼ି ବୁକ୍ କରିଥିଲୁ ତାଙ୍କ ମାଲିକ ତ ଆଉ ଆମେ ଟିକେ ପୁରୀ ଯାଇଥାନ୍ତୁ ବାହାରିଥିଲୁ ଆଉ ଆମ ଘରଲୋକ ସବୁ ବାହାରିଲେଣି କାଇଁ ଆପଣଙ୍କ ଡ୍ରାଇଭର ଏପର୍ଯ୍ୟନ୍ତ ଆସିକି ପହଞ୍ଚିଲେନି ଗାଡ଼ି ଧରିକି ଆଉ ଆମେ ଫୋନ୍ କଲାବେଳକୁ ତାଙ୍କ ଫୋନ୍ ଲାଗୁନି ସୁଇଚ୍ ଅଫ୍ ସୁଇଚ୍ ଅଫ୍ ଏମିତି ଦେଖାଉଛି ଆଉ ଆମେ କେମିତି ଯିବୁ ଆପଣ ଜାଣିଛନ୍ତି ତ ଆମେ ପୁଣି ବାହାରିକି ଯିବୁ ସବୁ ଆସିବୁ ପୁଣି ପୁରୀରୁ ଆଉ ଘରେ ଆମର କେତେ କାମ ଆମର ସବୁ ବାହାରିଛନ୍ତି ଯେହେତୁ ପୁରୀ ଯିବୁ ଏତେ ବାଟ ପୁଣି ପୁଣି ବୁଲିବୁଲାକି ଆସିକି ଘରେ ପହଞ୍ଚିଲା ବେଳକୁ ପୁଣି କେତେବେଳ ହେବ ଆମେ ଆପଣଙ୍କ ଭରସାରେ ରହିଲୁ ଦେଖିଲା ବେଳକୁ ଆପଣ ଏମିତି କଲେ ଆମେ କେମିତି କ'ଣ କରିବୁ ଆପଣଙ୍କ ଡ୍ରାଇଭରକୁ ଫୋନ୍ କଲାବେଳକୁ ସେ ଗାଡ଼ି ନେଇକି ଆସୁନାହାନ୍ତି କି ତାଙ୍କ ଫୋନ୍ ବି ଲାଗୁନି ଆପଣ କ'ଣ କିଛି କରିକି ଯେମିତି ହେଲେ ଆମକୁ ଶୀଘ୍ର ଗାଡ଼ି ପଠାନ୍ତୁ ଆମ ପାଖକୁ ଆମେ ଯେହେତୁ ଯାଇକି କେତେ ବାଟ ଆସିବୁ ଦେଖୁଛନ୍ତି ନା ଆମ ଘରେ ସବୁଲୋକ ମୋ ଉପରେ ରାଗିଲେଣି ମୁଁ କେମିତି କ'ଣ କରିବି ସମସ୍ତେ ମୋ ଉପରେ ଚିଡ଼୍ଚିଡ଼ି ହେଉଛନ୍ତି କାରଣ ମୁଁ ଯେହେତୁ ଗାଡ଼ି ଠିକ୍ କରିଥିଲି ସେଥିପାଇଁ ସେମାନେ ମୋତେ କହିବେ ନା ଆଉ କାହାକୁ କହିବେ ଆପଣ ଟିକେ ଶୀଘ୍ର ଯେମିତି ହେଲେ ଟିକେ ଫୋନ୍ କରିକି ଆପଣଙ୍କ ଡ୍ରାଇଭରକୁ ଆପଣ ଟିକେ ଜଣାଇକି ଟିକେ ଶୀଘ୍ର ବ୍ୟବସ୍ଥା କରିଦିଅନ୍ତୁ ଆମେ କେମିତି ଯାଇକି ଟିକେ ଆସିବୁ ପୁରୀରୁ ବୁଲିବୁଲାକି ଆମେ ଫ୍ୟାମିଲିମାନେ ସବୁ ବାହାରିଛନ୍ତି ଯେହେତୁ ବଡ଼ ଫ୍ୟାମିଲି ଆମର ସେଥିପାଇଁ ଆମେ କେମିତି ଯାଇକି ଶୀଘ୍ର ଆସିବୁ ନା ଆଉ ଆପଣ ଟିକେ ସେ ବ୍ୟବସ୍ଥା କରନ୍ତୁ ସାର୍ ଆମ ପାଇଁ ଆମର ଟିକେ ଫୋନ୍ କରିକି ଆପଣଙ୍କ ଡ୍ରାଇଭରକୁ ଶୀଘ୍ର ଗାଡ଼ି ପଠାଇ ଦିଅନ୍ତୁ ଆମେ ଟିକେ ବାହାରି ସାରିଲୁଣୁ ଆମ ଘର ଲୋକ ଯେମିତି ଆଉ ନ ରାଗିବେ ସେ ବ୍ୟବସ୍ଥା କରନ୍ତୁ ଆଜ୍ଞା ଆଜ୍ଞା ଆପଣଙ୍କୁ ଶୀଘ୍ର ପଠାଇବାର ବ୍ୟବସ୍ଥା କରନ୍ତୁ ହଉ